ଗ୍ରାମାଞ୍ଚଳରେ ସରକାରୀ ଶାସନର ଅଭାବ ଗରିବ ଲୋକଙ୍କ ପାଖରେ ସରକାରୀ ସୁବିଧା ପହଞ୍ଚିବାରେ ଅବହେଳା ବାର୍ଦ୍ଧକ୍ୟ ଭତ୍ତା ହେଉ କିମ୍ବା ବିଧବା ଭତ୍ତା ହେଉ ଏଇସବୁ ଜିନିଷ ଲୋକଙ୍କ ପାଖରେ ପହଞ୍ଚିବାରେ ବିଳମ୍ବ ରାସ୍ତା ଘାଟ ମରାମତିର ମଧ୍ୟ ଅବହେଳା ରହିଛି ଖାଉଟି କାର୍ଡ଼ ଆମର ବି ମଧ୍ୟ ଅବହେଳା ରହିଛି ଆମର ବିଜୁ ପକ୍କାଘର ଠିକ ଲୋକଙ୍କ ପାଖରେ ପହଞ୍ଚିବାରେ ବି ବିଳମ୍ବ ହେଉଛି ଗାଁ ଗହଳିକୁ ପାନୀୟଜଳର ଅଭାବ ମଦ୍ୟପାନ କରି ଯୁବକମାନେ ରାସ୍ତାଘାଟରେ ପଡ଼ୁଛନ୍ତି ଯୁବତୀମାନଙ୍କୁ ଅସଦାଚରଣ କରିବା ମଦ୍ୟପାନ କରି ଗାଡ଼ି ଚଲେଇବା ଏବଂ ଅନେକ ଦୁର୍ଘଟଣାର ସମ୍ମୁଖୀନ ହୁଅନ୍ତି ମଦ ପିଇ ଲୋକଙ୍କ ସହ କଳି ଝଗଡ଼ା କରିବା ସମାଜର ପରିବେଶକୁ ଏହିପରି ଭାବରେ ନଷ୍ଟ କରୁଛନ୍ତି